ଆମ ଆମ ଦେଶ ହେଲା ଆମ ରାଜ୍ୟ ହେଲା ଓଡ଼ିଶା ଆମ ରାଜ୍ୟ ଓଡ଼ିଶା ଆମେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁ ଆମେ ପିଲା ଆମେ ଛୋଟ ଛୋଟ ପିଲାମାନଙ୍କୁ ଆମେ ଓଡ଼ିଆ ଭାଷାରେ ଆଉ ଓଡ଼ିଆ ନାଚ ଗୀତ ଭଲ ମନ୍ଦରେ ଆମେ ତାଙ୍କୁ କିନ୍ତୁ ଓଡ଼ିଆ ଭାଷାଟା ଭାବୁଛନ୍ତି ଆପଣ ବହୁତୁ କଷ୍ଟ ଭାଷା ଓଡ଼ିଆ ଭାଷା ଆମର ଜନ୍ମ ଆମ ଛୁଆପିଲାଙ୍କୁ ନେଇ ସେଇ ଓଡ଼ିଆରେ ନାଚ ଗୀତ ଡ୍ୟାନ୍ସ ଫ୍ୟାନ୍ସ ସବୁ ଶିଖାଇ ଆମେ ପିଲାମାନଙ୍କୁ ଆଗକୁ ନବାକୁ ଆମେ ଚାହୁଁଛୁ ଆମେ ସେଥିପାଇଁ ଆମର ପିଲାମାନେ ଏଇ ଯେଉଁ ଶିଖିବାରେ ନାଚ ଗୀତ କଳାପ୍ରେମୀ ଡ୍ୟାନ୍ସ ଫ୍ୟାନ୍ସ ସବୁ ପିଲାମାନଙ୍କୁ ଶିଖାଇମା ଆଉ ଆଗକୁ ନେମା ମାଷ୍ଟ୍ରମାନଙ୍କୁ ଧରି ସେମାନଙ୍କ ସହିତ ଓଡ଼ିଆ ଭାଷାରେ ଓଡ଼ିଆ ପ୍ରାଞ୍ଜଳ ଭାଷାରେ ଆମେ ତାଙ୍କୁ ହଁ କହିବାକୁ ଛୁଆଙ୍କୁ ବହୁତୁ ଆଗକୁ ଆଗକୁ ନେବାର ଅଛି ସେଥିଭଳି ଆମର ସେଇ ଯେଉଁ ଓଡ଼ିଆ ଭାଷା ବୋଲି ଯାହାକୁ କୁହନ୍ତି ଆମ କ'ଣ ପିଲାମାନଙ୍କୁ ଓଡ଼ିଆ ଭାଷାରେ ବୁଝାଇ ତାଙ୍କୁ ଭଲ ମଣିଷ କରିବାକୁ ସେ ଶିକ୍ଷାଦାନ କରୁଛି